ଭାରତର ଇତିହାସ କହିଲେ ଆମେ ଐତିହାସିକ ଘଟଣାବଳୀ ସମ୍ବନ୍ଧରେ ବୁଝିଥାଉ ଇତିହାସ ପଢ଼ିବା ଦ୍ୱାରା ଆମେ ପୂର୍ବପୁରୁଷମାନଙ୍କର ତଥା ସ୍ଵାଧୀନତା ସଂଗ୍ରାମୀମାନଙ୍କର ଦେଶ ପ୍ରତି ଥିବା ବଳିଦାନ ସମ୍ବନ୍ଧରେ ଜାଣିପାରି ଥାଉ ଏହା ଜାଣିବା ଦ୍ୱାରା ଆମକୁ ତାଙ୍କ ବିଷୟରେ ସ୍ଵାଧୀନତା ସଂକ୍ରାମୀମାନଙ୍କ ବିଷୟରେ ହୋଇଥାଉ ଆମ ପାଇଁ ମୋ ପାଇଁ ଗର୍ବିତ ଐତିହାସିକ ମୁହୂର୍ତ୍ତ ହେଉଛି ସାଧାରଣତନ୍ତ୍ର ଦିବସ ଏହି ସାଧାରଣତନ୍ତ୍ର ଦିବସରେ ଆମ ଦେଶ ସ୍ଵାଧୀନତା ଲାଭ କରିଥିଲା ଇଂରେଜମାନଙ୍କ ହାତରୁ ଆମ ଦେଶ ସ୍ଵାଧୀନ ଲାଭ କରି ଥିଲା ଆମ ଦେଶ ପାଇଁ ବଳିଦାନ ଦେଇଥିବା ଅସାଧାରଣ ସ୍ଵାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ମହାତ୍ମା ଗାନ୍ଧୀ ଥିଲେ ଅନ୍ୟତମ ଆମେ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ରୂପ ରୂପରେ ଜାଣିଥାଉ ସେ ଦେଶ ପାଇଁ ଅନେକ ଅନେକ ବଳିଦାନ ଦେଇ ସହିଦ ହୋଇଥିଲେ ମହାତ୍ମା ଗାନ୍ଧୀଙ୍କ ବ୍ୟତୀତ ଗୋପବନ୍ଧୁ ଦାସ ମଧ୍ୟ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ ସେ ଦେଶ ପାଇଁ ଅନେକ ବଳିଦାନ ଦେଇଥିଲେ ଦରିଦ୍ର ଲୋକମାନଙ୍କର ସେ ଦୁଃଖ ଦେଖିପାରୁ ନଥିଲେ ସେ ଥିଲା ତାଙ୍କର ବଡ଼ ପଣ ତାଙ୍କ ବ୍ୟତୀତ ସୁବାଷ ଚନ୍ଦ୍ର ବୋସ୍ ମଧ୍ୟ ଥିଲେ ସ୍ଵାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋସ୍ କହୁଥିଲେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ଵାଧୀନତା ଦେବି ପ୍ରକୃତରେ କହିବାକୁ ଗଲେ ସ୍ଵାଧୀନତା ଆମ ଦେଶ ସ୍ଵାଧୀନତା ଲାଭ କରିପାରିଛି ସୁବାଷ ଚନ୍ଦ୍ର ବୋସଙ୍କ ପାଇଁ ମହାତ୍ମା ଗାନ୍ଧୀ ଯେତେବେଳେ କହୁଥିଲେ ମୋତେ ମହାତ୍ମା ଗାନ୍ଧୀଙ୍କୁ ଯେତେବେଳେ ଇଂରେଜମାନେ ଇଂରେଜମାନେ ଗୋଟେ ଗାଲକୁ ମାରୁଥିଲେ ମହାତ୍ମା ଗାନ୍ଧୀଙ୍କର ମହାତ୍ମା ଗାନ୍ଧୀ ଆଉ ଗୋଟେ ଗାଲ ଦେଖେଇ ଦେଉଥିଲେ କିନ୍ତୁ ସୁବାଷ ଚନ୍ଦ୍ର ବୋଷ କହୁଥିଲେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ସୁବାଷ ଚନ୍ଦ ସୁବାଷ ଚନ୍ଦ୍ର ବୋଷ ଗୋପବନ୍ଧୁ ଦାସ ମହାତ୍ମା ଗାନ୍ଧୀ ବିପିନ ଚନ୍ଦ୍ର ପାଲ ଏହିପରି ଏହିପରି ଅନ୍ୟାନ୍ୟ ସ୍ଵାଧୀନତା ସଂଗ୍ରାମୀମାନେ ଆମ ଦେଶ ପାଇଁ ବଳିଦାନ ଦେଇଛନ୍ତି